ମୁଁ ନନ୍ଦନକାନନ ଯାଇଥିଲି ବୁଲିବା ପାଇଁ ଗତ ମାସରେ ତ ସେଠି ପରିବାର ସହିତ ଯାଇଥିଲି ବୁଲିବା ପାଇଁ ସେଠି ସମସ୍ତ ନନ୍ଦନକାନନ ଜିବଜନ୍ତୁ ପରିସର ବୁଲି ସାରିବା ବୁଲିଲୁ ମଜା କଲୁ ୟେ କରିବା ମଧ୍ୟରେ ମୋର ଯେଉଁ ମୋବାଇଲ୍ଟି ହଜିଯାଇଥିଲା ମୋବାଇଲ୍ଟି ହଜି ଯିବା ପରେ ମୋର ମନ ମଧ୍ୟ ବହୁତ ଦୁଃଖ ହୋଇଥିଲା ଆଉ ମୋର କୌଣସି କାର୍ଯ୍ୟରେ ଇଚ୍ଛା ହେଲାନି ଲାଗିଲାନି ମନ ଏମିତି କ'ଣ କରିବି କ'ଣ କରିବି କିଛି ବି ଜାଣି ପାରିଲିନି ତ ତା କିଛି ସମୟ ପରେ ମୁଁ ଗୋଟିଏ ଗଛ ମୁଳେ ଦେଖିଲି ଗୋଟିଏ ବ୍ୟାଗ୍ରେ ମୁଁ କିଛିଟା ଜିନିଷ ଥୁଆହେଲା ଭଳିଆ ମୁଁ ତାକୁ ଉଠେଇବାର ଦେଖିଲି ତା ଭିତରେ ପ୍ରବଳ ସାରା ସୁନା ଥିଲା ତ ସେ ଦିନଟା ମୋ ପାଇଁ ବହୁତ ସେଦିନ ମୁଁ କେମିତି ଭୁଲିବି ମୋବାଇଲ୍ ହଜେଇଲି କିନ୍ତୁ ସୁନା ପାଇଲି ତ ତା ଠାରୁ ଯଥେଷ୍ଟ ଅଧିକ ମୁଲ୍ୟର ଜିନିଷ ମୁଁ ପାଇଛି ତେଣୁକରି ସେଇ ଦିନଟା ମୁଁ କେବେବି ଜୀବନରେ ଭୁଲି ପାରିବିନାହିଁ ଏଇ ଦିନଟା ମୋ ପାଇଁ ବହୁତ ଚିର ସ୍ମରଣୀୟ ଦିନ ହିଁ ରହିବ